ହଁ ସ୍ଥାନୀୟ ସରକାର ବିଜୁ ଜନତା ଦଳ ତାର ବିଧାୟକ ହେଉଛନ୍ତି ଆମର ବିଧାୟକ ହେଉଛନ୍ତି ପ୍ରଫୁୁଲ୍ଲ ଚନ୍ଦ୍ର ମଲ୍ଲିକ ସେ ଅତି ଭଲ ଲୋକ ଆମେ ଦରକାର ପଡ଼ିଲେ ତାଙ୍କ କତିକି ଯାଉ ସାଂସଦ ହେଲେ ମହେଶ ସାହୁ ଶ୍ରୀଯୁକ୍ତ ମହେଶ ସାହୁ ସିଏ ବି ଏକ ଭଲ ଲୋକ ଆମ କଥା ଶୁଣନ୍ତି ପ୍ରଶାସନିକ ଅଧିକାରୀ ଭାବେ ଆମର ଜିଲ୍ଲାପାଳ ଅଛନ୍ତି ଉପଜିଲ୍ଲାପାଳ ତହସିଲଦାର ବିଡ଼ିଓ ପୋଲିସ୍ ଗଲା ଜିଲ୍ଲାପାଳଙ୍କ କତିକି ଆମେ ବି ଅନେକ ସମୟରେ ଯାଉ କିଛି ଆମର ଅସୁବିଧା ହେଲେ ଆମେ ତାଙ୍କ କତିରେ ପହଞ୍ଚୁ ଉପଜିଲ୍ଲାପାଳଙ୍କ କତିରେ ପହଞ୍ଚୁ ସେ ଆମର ସବୁକଥା ଶୁଣନ୍ତି ଆମର ତହସିଲଦାରଙ୍କ କତିକି ଆମେ ଯାଉ ବିଡ଼ିଓ ହେଲେ ପୋଲିସ୍ ପୋଲିସ୍ ବି ଆମକୁ ବହୁତ ସୁରକ୍ଷା ଦିଅନ୍ତି ଆଉ ଆମ ଭଲମନ୍ଦ କଥା ବୁଝନ୍ତି ଢେଙ୍କାନାଳ ଜିଲ୍ଲାର ପୁଅ ଆମର ଧର୍ମେନ୍ଦ୍ର ପ୍ରଧାନ ସେ ଆମର ଅଛନ୍ତି ଶିକ୍ଷାମନ୍ତ୍ରୀ ଆମ ଦେଶର ଶିକ୍ଷାମନ୍ତ୍ରୀ ଅଛନ୍ତି ସେ ଆଗରୁ ତୈଳମନ୍ତ୍ରୀ ବି ଥିଲେ ସେ ବହୁତ ଭଲ ଲୋକ ସେ ବହୁତ ଭଲ କାମ ବି କରିଛନ୍ତି ଆମର ମୁଖ୍ୟମନ୍ତ୍ରୀ ହେଲେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସେ ବି ବହୁତ ମହାନ୍ ଲୋକ ଆମର ପୌରସଂସ୍ଥା ହେଉଛି ଆମର ପୌରସଂସ୍ଥା ହେଉଛି ପୌରସଂସ୍ଥା ନେଇଥିବା ଉଠା ଦୋକାନୀମାନଙ୍କୁ କେବେ ସେ ହଇରାଣ କରନ୍ତି ନାହିଁ ତାଙ୍କୁ ସବୁପ୍ରକାର ସାହାଯ୍ୟ କରନ୍ତି ସବୁପ୍ରକାର ସାହାଯ୍ୟ କରନ୍ତି କିଛି ବର୍ଷ ହେବ ଆମ ଓଡ଼ିଶା କି ଢେଙ୍କାନାଳ ଜିଲ୍ଲା ଏକ ସମୃଦ୍ଧି ଜିଲ୍ଲା ଭାବେ ଘୋଷଣା କରାଯାଇଛି ପର୍ଯ୍ୟଟନ କ୍ଷେତ୍ର ହେଉ ଶିକ୍ଷା ବାଣିଜ୍ୟ ସବୁ ସବୁଥିରେ ସେ ସମୃଦ୍ଧି ଲାଭ କରୁଛି ମୁଁ ଚାହୁଁଛି ମୋ ଜିଲ୍ଲା ଢେଙ୍କାନାଳ ଆହୁରି ଉନ୍ନତି ହେଉ ଆଉ ସମୃଦ୍ଧି ସାଉଁଟୁ